ପିଏମ୍ ପୋଷଣ ଯୋଜନା ହେଉଛି ଗୋଟିଏ ସରକାରୀ ଯୋଜନା ସେ ସ୍କୁଲ୍ରୁ ପ୍ରଥମରୁ ଅଷ୍ଟମ ଯାଏଁ ଖାଦ୍ୟ ପିଲାମାନଙ୍କୁ ଯୋଗାଇ ଦେଉଛନ୍ତି ତା' ସହିତ ପୋଷାକ ଜୋତା ବହି ଏସବୁ ଯୋଗାଇ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି ଯାହା ଫଳରେ ଗୋଟିଏ ଗରିବ ଲୋକ ତା'ର ପିଲାମାନଙ୍କୁ ମାଗଣାରେ ପଢ଼ାଇବାକୁ ସ୍କୁଲରେ ଛାଡ଼ୁଛନ୍ତି ପିଏମ୍ ପୋଷଣ ଯୋଜନା ପୁଷ୍ଟିକର ଖାଦ୍ୟ ଖାଇ ସବୁ ପିଲାମାନେ ସୁସ୍ଥ ହୋଇ ସବୁବେଳେ ପାଠପଢ଼ିବା ପାଇଁ ଯାଉଛନ୍ତି